ଆମେ ଯୋଉଟାକି ନାଗରିକ ବିଜ୍ଞାନ ମେଳା ଯୋଉଟାକି ଯୋଉଟାକି ଆମ ହାଇସ୍କୁଲ୍ ପଢ଼ିଲେ ବିଜ୍ଞାନ ମେଳା ଯୋଉଠି ଯୋଉଟାକି ନୂଆ ନୂଆ ଯନ୍ତ୍ରପାତି ଦେଖେଇବା ଯୋଉଟାକି ଛୋଟ ଛୋଟ ଛୁଆକୁ ନେଇକି ବିଜ୍ଞାନ ମେଳାରେ ଯୋଉଟାକି ନୂଆ ଯୋଉଟା କି ଆଗ ପୂର୍ବରେ ଟ୍ରେନ୍ ନ ଚାଲୁଥିଲା ସେଟା ଟ୍ରେନ୍ ଟା'କୁ କେମିତି ଚାଲିବ ସେଇଟା ଆମେ ଯେଉଁଟାକି ଗବେଷଣା ବିଷୟରେ ସେଟାକୁ ବୁଝେଇବା ଟ୍ରେନ୍'ଟାକୁ ଯୋଉଟାକି ଆଗ ପୂର୍ବରେ ଟ୍ରେନ୍ ଚାଲୁନଥିଲା ବସ୍ ନ ଚାଲୁଥିଲା ସେମିିତି ବସ୍ କେମିତି ରାସ୍ତାରେ ଚାଲୁଛି ଟ୍ରେନ୍ଟା କେମିତି ଚାଲିଲା ସେମିତି ଆମେ ତା'କୁ ବୁଝେଇବାକୁ ପଡ଼ୁଥିଲା ଆଗ ପୂର୍ବରେ ଲୋକ ନ ଜାଣୁଥିଲେ ଯେ ଟ୍ରେନ୍ କେମିତି ଚାଲେ ସେଇଟା ଆମେ ବିଜ୍ଞାନ ମେଳାରେ ସେଇଟାକୁ କ'ଣ କଲୁ କି ଟ୍ରେନ୍ କେମିତି ରୁଟ୍ ନେଇକିନା ଚାଲୁଛି ସେଇଟା ଆମେ ଦେଖେଇବାକୁ ବହୁତ୍ ଚେଷ୍ଟା କଲୁ ଯୋଉଟା କି ଆଗ କାଳରେ ପକ୍ଷୀ ନିରିକ୍ଷକ ଯୋଉଟାକି ନ ଚାଲୁଥିଲା ସେମିତି ଜିନିଷ୍ ସେଇ ଜିନିଷ୍'ଟା ମାନକୁ ବିଜ୍ଞାନରେ ହିଁ ଆମେ ସାଇନ୍ସ୍ ମାଧ୍ୟମରେ ଆମେ ବିଜ୍ଞାନ ମେଳାକୁ ନେଇକି ସେଇ ଜିନିଷଟାକୁ ନେଇକି ଦେଖେଇବାକୁ ଚେଷ୍ଟା କରିଥିଲୁ ସେଗୁଡ଼ା ବହୁତ ବଢ଼ିଆ ଯୋଉଟାକି ଚାଲିଥିଲା ଆମର ବହୁତ ଗବେଷଣା କଲୁ ସେଇଠି ଯୋଉ ବହୁତ୍ ଲୋକଙ୍କୁ ଦେଖେଇଲୁ